ସାଧାରଣତଃ ଲୋକମାନେ ବିଭିନ୍ନ ସ୍ଥାନକୁ ଯାତ୍ରା କରିଥାନ୍ତି ବିଭିନ୍ନ ପର୍ବପର୍ବାଣୀରେ ବିଭିନ୍ନ ଋତୁରେ ମଧ୍ୟ ଯିବା ଆସିବା କରିଥାନ୍ତି ଏହି ଯେଉଁ ଯାତ୍ରୀ ଭାବରେ କୌଣସି ଜାଗାକୁ ଯିବା ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼େ ସେହିଯେଉଁ ଅସୁବିଧାର ଭିତରେ ପ୍ରଥମତଃ ଗାଡ଼ିର ଅସୁବିଧା ଥାଏ ଆଉ ବାଟରେ ପେଟ୍ରୋଲ ପମ୍ପର ଅସୁ ପେଟ୍ରୋଲ ପମ୍ପର ନଥିବାର ଅସୁବିଧା ଥାଏ ଆଉ ବିଶ୍ରାମଗାରର ଅସୁବିଧା ଥାଏ ଆଉ ସୌଚାଳୟର ମଧ୍ୟ ଅସୁବିଧା ଥାଏ ଆଉ ଖାଇବା ପାଇଁ ମୁଖ୍ୟତଃ ସବୁଯାଗାରେ ଠିକ୍ ହୋଟେଲ ନଥାଏ ବା ଢାବା ନଥାଏ ତେଣୁ ଯେତେବେଳେ ଯାତ୍ରୀମାନେ ଯାତ୍ରୀମାନେ ଯିବାଆସିବା କରନ୍ତି ଏହିସବୁ ସମସ୍ୟାର ସମାଧାନ କରିବା ନିହାତି ଆବଶ୍ୟକ ତେଣୁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ପଦକ୍ଷେପ ଯଥା କିଛି କିଛି ଦୂର ଗ୍ୟାପରେ କିଛି ଦୂର ଗ୍ୟାପରେ ବିଶ୍ରାମଗାର ରହିବା ଆବଶ୍ୟକ ଯାତ୍ରୀମାନଙ୍କ ପାଇଁ ସୌଚାଳୟ ରହିବା ଆବଶ୍ୟକ ଆଉ ପେଟ୍ରୋଲ ପମ୍ପ ମଧ୍ୟ ପ୍ରତି ଦଶ କିଲୋମିଟର କି ପାଞ୍ଚ କିଲୋମିଟର ଦୂରରେ ରହିବା ଆବଶ୍ୟକ ସେଥିପାଇଁ ସରକାର ମଧ୍ୟ କିଛି ପ୍ରୋତ୍ସାହନ ଦେବା ଆବଶ୍ୟକ ଯାହା ଫଳରେ କି କିଛି ଲୋକ ସେମାନଙ୍କର ଗୁଜୁରାଣ ମେଣ୍ଟାଇ ପାରିବେ ଏବଂ ଯାତ୍ରୀମାନେ ଯାତ୍ରୀମାନେ ଅସୁବିଧା ଯେଉଁ ସମ୍ମୁଖୀନ ହୋଇଥାନ୍ତି ସେ ଅସୁବିଧାକୁ ଦୂର କରାଯାଇପାରିବ